ଆମ ବଗିଚାରେ ମଲ୍ଲି ଗଛ ଏମିତି ଟଗର ଗଛ ଏମତି ଗୋଲାପ ଗଛ ଆଉ ମନ୍ଦାର ଗଛ ଏମତି ସବୁ ଲଗାଇଥାଉ ଆଉ ଲଗାଇଲା ପରେ ଏମତି ସବୁ ଯତ୍ନ ବି ନେଇଥାଉ ତାର ଗଛମୂଳରୁ ଘାସ ସଫା କରିଥାଉ ଆଉ ଏମତି ମୂଳ ମାନଙ୍କରେ ମାଟି ଦେଇଥାଉ ଏବଂ ପାଣି ଦରକାର ପଡ଼ିଥିଲେ ପାଇପି ଦ୍ୱାରା ତାକୁ ପାଣି ବି ଦେଇଥାଉ ନହେଲେ ପାଇପି ଦ୍ୱାରା ନହେଲେ ଏବେଯେଉଁ ଜାରଦ୍ଵାରା କଣା କରିକି ଯେଉଁ ପାଣି ଦଉଛନ୍ତି ତାକୁ ବି ପାଣି ଦେଇଥାଉ ଆଉ ଯତ୍ନବି ନେଇଥାଉ ଆଉ ଯେଉଁ ଅନ୍ୟ ବଗିଚା ସାଇଟ ମାନଙ୍କରେ ଘାସବି ହେଇଥାଏ ତାକୁ ଆମେ ଭଲଭାବେ ଏବେ ବିଷପୋକ ବାହାରୁଛି ମାନେ ତାକୁ ସ୍ପ୍ରେ କରିକି ଦେଲେ ମାନେ ସେ ଘାସବି ମରିଯିବ କି ମାନେ ଘାସ ଆଉ କମସେ କମ ଚେଷ୍ଟା କରିବନି ଗଛର ମାନେ କ୍ଷତି କରିବାକୁ ଚେଷ୍ଟା କରିବନି ଆମେ ସେଇ ପ୍ରକାରର ମାନେ ଯତ୍ନ ବି ନେଇଥାଉ ଏଇ ସବୁ ଆଉ ଗଛକୁ ବି ଆମେ ଭଲଭାବେ ମାନେ ଗଛ ବଢ଼ିଗଲେ ତାକୁ ଭଲଭାବେ ସାଇଜ କରିକି କାଟି ନେଇଥାଉ ଆଉ ମାନେ ଗଛକୁ ମାରିବା ପାଇଁ କେବେବି ଚେଷ୍ଟା କରୁନା ଗଛଟାକୁ ସବୁବେଳେ ଆମେ ବଞ୍ଚେଇ ରଖିବା ପାଇଁ ଚେଷ୍ଟା କରିଥାଉ ଆଉ ଏବେ ଆମ ଆଖପାଖରେ ଗୋଟେ ବଗିଚା ଥିଲେ ଗୋଟେ ଭଲ ମାନେ ସୁନ୍ଦର ଦେଖାଯିବ କିଏ ଗୋଟେ କହିବକି କ'ଣ ଏ ଗଛ କିଏ ଲଗାଇଛି କିଏ ଯତ୍ନ ନେଇଛି ବହୁତ ଭଲ ହେଇଛି ମାନେ ସେଥିରେ ପ୍ରଶଂସା ମିଳିଥାଏ ନା ଆଉ ସେଥିପାଇଁ ବି ବହୁତ ଖୁସି ଲାଗିଥାଏ କି କିଛି ଆଉ କିଛି ଗଛ ଲଗାଇ ତା ସାଇଟରେ ଯତ୍ନ ନେବାକୁ ପଡ଼ିଥାଏ ଆଉଟିକେ ଭଲଦେଖା ଯିବାପାଇଁ ଏବେସବୁ ମାନେ କେତେପ୍ରକାରର ଫୁଲଗଛ ବାହାରୁଛି କି କ'ଣ କେମତି ସେଇ ଟାଇପର ଆମେ ସବୁ ଗୋଟେ ବଗିଚା ତିଆରି କରିଥାଉ ଗଛ ହେଇକି କ'ଣ ଏମତି ଲଗା ହେଉନି କି ତା ଭିତରେ ଲେମ୍ବୁ ଗଛ ଗୋଟେ ଲଗେଇଦବୁ କି କ'ଣ ଏମତି ଫୁଲଗଛ ଏମତି ଫଳଗଛ ସବୁ ଲଗେଇକି ଆମେ ଗୋଟେ ବଗିଚା ତିଆରି କରିଥାଉ ସେଥିପାଇଁ ଆମକୁ ବହୁତ ପରିଶ୍ରମ ବି ଯେମିତି ଆମେ ଗୋଟେ ଛୁଆଟେ ଜନ୍ମ କଲେ ଯେମିତି ଯତ୍ନ ନବାକୁ ପଡ଼େ ସେମିତି ଆମେ ଗୋଟେ ଫୁଲଗଛର ବଗିଚା ତିଆରି କରିକି ଯତ୍ନ ନବାକୁ ପଡ଼ିଥାଏ ସେଥିପାଇଁ ଆମେ ସବୁ ଏମିତି ଆମେ ଗଛର ଲାଳନ ପାଳନ ନେଇଥାଉ ଗଛର ବି ଯଦି ଯତ୍ନ ମାନେ ଦରକାର ପଡ଼ିଥାଏ କିଛି ଔଷଧପତ୍ର ଆମେ ବି ତାକୁ ଦେଇଥାଉ ଆଜି ଗଛରେ ପୋକ ଲାଗିଗଲା କି ଭଲମନ୍ଦ ହେଲା ଆମେ ସେଥିରେ ବି ଔଷଧପତ୍ର ଦେଇଥାଉ ଆଉ ତାର ବି ଯତ୍ନ ବି ନେଇଥାଉ